ହ୍ୟାଲୋ ସାର୍ ମୁଁ ନିରଞ୍ଜନ ସାହୁ କହୁଛି ମୁଁ କଲେଜ୍ ଦିନ କିଛି କଲେଜ୍ କିମ୍ବା ସ୍କୁଲରେ ଭ୍ରମଣ କରିଥିବା ଏଥିରେ କିଛି କହୁଛି ଭ୍ରମଣ କରି ପ୍ରଥମେ ହାଇସ୍କୁଲ୍ରେ ଭ୍ରମଣ କରିଥିନୁ ଆମ ସମସ୍ତ ଟିଚର ଆମର ଶିକ୍ଷକ ଶିକ୍ଷତ୍ରୀ ଓ ସମସ୍ତେ ଭ୍ରମଣ କରି ଯାଇଥିନୁ ନୃସିଂଘନାଥ ଓ ପଥରଘାଟକୁ ସେଥିରେ ଭଲ ଲାଗିଲା ଏଥିରେ ଯେପରି ଆମେ ଶୀତ ଦିନ ଋତୁରେ ଭ୍ରମଣ କରି ଯାଇଥିଲୁ ଶୀତ ଋତୁରେ ଭ୍ରମଣ କରିବାର ଋତୁ ଆ ମାନେ ପାଳନ କରୁ ଶୀତ ଋତୁରେ ଅନେକ ଜାଗାରେ ପାଳନ କରାଯାଏ ଓ ଶୀତ ଋତୁରେ ଭ୍ରମଣ କରିବାକୁ ବହୁତ ଭଲଲାଗେ ସେଥିପାଇଁ ଆମେ ଶୀତ ଋତୁରେ ଭ୍ରମଣ କରିଥିଲୁ ଓ ମୁଁ ଆମେ କଲେଜ୍ରେ କଲେଜ୍ରେ ମଧ୍ୟ ଯାଇଥିଲୁ ଭ୍ରମଣ କରିବା ପାଇଁ ଆମର ପାଖର ଗୋଟେ ଡ୍ୟାମ୍କୁ ସେପରି ଆମେ ଭ୍ରମଣ କରିସୁ ଓ ଭ୍ରମଣ କରି ବହୁତ ଭଲ୍ ଲାଗ୍ସି ସ୍କୁଲ୍ ଓ ହ କଲେଜ୍ର ଭ୍ରମଣ ଏ ଏଥିରେ କହିସି